ଆମର ଦକ୍ଷିଣ ଓଡ଼ିଶା ଜିଲ୍ଲା କୋରାପୁଟ ରାୟଗଡ଼ା ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା ଆଦିବାସୀମାନଙ୍କର ଏହା ଏକ ବିଶେଷ ପର୍ବ ହେଉଛି ଚଇତି ଯାତ୍ରା ଚଇତି ଯାତ୍ରାଟା ଆଦିବାସୀମାନେ ତାଙ୍କର କଳା ପ୍ରଦର୍ଶନ କରନ୍ତି ଏହାକୁ ଆମେ ଦେଖେଇବା ପାଇଁ ବହୁତ କିଛି ତାଙ୍କର ଆଦିବାସୀ ସଂଗ୍ରହ ଗୃହ ମଧ୍ୟ ସରକାର ଗଠନ କରିଛନ୍ତି ଏ ଏହାକୁ ସରକାର ତାଙ୍କ ଗୃହ ଗଠନ କରିକି ଦେଖେଇ ମାନେ ତାଙ୍କର ସବୁ ପ୍ରତିଛବି ରଖିଛନ୍ତି ଆଉ ତ ଲୋକମାନେ ଆସନ୍ତି ଗୃହ ବୁଲିକି ଦେଖନ୍ତି ପ୍ରତିଛବି ଗୃହକୁ ବୁଲନ୍ତି ଓ ବହୁତ ଖୁସି ମଜାକରେ ଫେରନ୍ତି ସରକାର ଏ ଏପରି କାର୍ଯ୍ୟ କରିଥିବାରୁ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛୁ ଏହାଦ୍ଵାରା ଆମ ଆଦିବାସୀମାନଙ୍କର ବିକାଶ ମଧ୍ୟ ହୋଇପାରୁଛି